ବାର ହଜାର ଦୁଇ ଶହ ଚାଳିଶି ତେର ହଜାର ଦୁଇ ଶହ ପନ୍ଦର ପନ୍ଦର ହଜାର ଏକ ଶହ ପଚାଶ ଅଠର ହଜାର ଦୁଇ ଶହ ବୟାଳିଶି କୋଡ଼ିଏ ହଜାର ତିନି ଶହ ପଇଁଚାଳିଶି